ଆମ ପୃଥିବୀରେ ସୌରମଣ୍ଡଳ ରହିଥାଏ ଏଠାରେ ସୌର ନିଜର ଗ୍ୟାଲେକ୍ସି ଥାଏ ବ୍ରହ୍ମାଣ୍ଡ ଗ୍ୟାଲେକ୍ସିରେ ପୃଥିବୀରେ ନିର୍ମାଣ ତାରା ଗ୍ୟାଲେକ୍ସିଗୁଡ଼ିକରେ ତାରାମାନେ ରହିଥାଏ ବ୍ରହ୍ମାଣ୍ଡ ନିର୍ମାଣରେ ଅଦୃଶ୍ୟ ପଦାର୍ଥ ରହିଥାଏ ବହୁତ ପରିମାଣରେ ତାରାମାନେ ଥାଆନ୍ତି ତାରାମାନେ ପାଖରେ ପାଖରେ ରହିଥାନ୍ତି ଛୋଟ ବଡ଼ ତାରାମାନେ ମିଶି ମିଶିକି ପାଖା ପାଖି ରହିଥାନ୍ତି ବୈଜ୍ଞାନିକମାନେ ରିସର୍ଚ କରନ୍ତି ତାରା ମାନେ ଡଷ୍ଟ ଗ୍ୟାସ୍ ସବୁ ଡାର୍କ ହେଇକି ରହିଥାନ୍ତି ଗ୍ୟାଲେକ୍ସିରେ ତାରାମାନଙ୍କୁ ରିସର୍ଚ କରି ବୈଜ୍ଞାନିକ ବହୁତଗୁଡ଼ିକ ଆଲୋଚନା କରିଥାନ୍ତି ଓ ପାଖରେ ପାଖେରେ ରହିକି ତାହାକୁ ତାର ଗୁଡ଼ିଏ ଦେଖାଯାଇଥାଏ ଓ ଗ୍ୟାଲେକ୍ସି ଏଇଥିରୁ ଆକା ନିର୍ମାଣ କରାଯାଇଅଛି ଆମ ସୌରମଣ୍ଡଳରେ ବହୁତ ଗୁଡ଼ିକ ଛୋଟ ଛୋଟ ତାରା ଥିଲେ ବର୍ତ୍ତମାନ ଆ ବହୁତ ଛୋଟ ବଡ଼ ବହୁତ ସଂଖ୍ୟ୍ୟା ତାରାଗୁଡ଼ିକ ମାନେ ହୋଇଗଲେ ଆଗ ଅପେକ୍ଷା ବହୁତ ହୋଇଗଲେ ସେଇଟା ଗୁଡ଼ିକ ସବୁ ରିସର୍ଚ୍ଚ କରାଯାଇଅଛି ଆଉ ବହୁତ ଗଠଣ ବିବତ ବିଷୟ ଆ କ'ଣ କହିପାରନ୍ତି ଏଇଠି ଏଇ